ଯେତେବେଳେ ଆମର ଦେହ ଖରାପ ହୋଇଥାଏ କୌଣସି କାରଣ ବଶତଃ ଆମେ ଯଦି ମେଡ଼ିକାଲ ବା ହସ୍ପିଟାଲ ଯାଇପାରିନଥାଉ ସେତେବେଳେ ଡାକ୍ତରଙ୍କୁ ଭିଡ଼ିଓ କଲ୍ କରି ଆମ ଆମ ରୋଗ କହୁ ଆମ ପ୍ରୋବ୍ଲେମ୍ ବିଷୟରେ କହୁ ଏବଂ କ'ଣ ପ୍ରୋବ୍ଲେମ୍ ହୋଇଛିି ତ ଡକ୍ତରଙ୍କୁ କହିଲା ପରେ ସେ ଆମ ଆମ ପ୍ରୋବ୍ଲେମ୍ର ସଲ୍ୟୁସନ୍ କରନ୍ତି ଓ ଏଇ ମେଡ଼ିସିନ ଆଣିକି ଖାଉ କି ଏଇଟା କର ସେଇଟା କରି କରନ୍ତି ସେ ଲ୍ୟାବ୍ରେ ରିସର୍ଚ୍ଚ କରିକି କହିଥାନ୍ତି ତା'ପରେ ଆମର ଯଦି ବୋନ୍ରେ କିଛି ପ୍ରୋବ୍ଲେମ୍ ହୋଇଥାଏ ତ ତାହା ଡାକ୍ତର ସ୍କାନିଙ୍ଗ କରିକି କହିଛନ୍ତି ଆମକୁ ସ୍କାନ୍ କଲା ପରେ ତା' ଜାଣିପାରନ୍ତି ଯେ ଆମର କ'ଣ ପ୍ରୋବ୍ଲେମ୍ ହୋଇଛି ଜାଣି ସାରିଲା ପରେ ସେଇ ଅନୁସାରେ ସେ ଆମକୁ ଟ୍ରିଟମେଣ୍ଟ କରିଥାନ୍ତି ଆଉ ମେଡ଼ିସିନ ମଧ୍ୟ ଦେଇଥାନ୍ତି ଯଦି ଆମେ ଯାଇ ନପାରୁ ତା'ହେଲେ ଡକ୍ଟର ଆମକୁ ଅଛି ଭିଡ଼ିଓ ଯଦି ଆମେ ଅତ୍ୟଧିକ ସିରିୟସ୍ ହେଇ ଯାଇ ସେ ତା'ପରେ ଆମକୁ ଡକ୍ଟର ଓ ଟି ମଧ୍ୟକୁ ମଧ୍ୟ ଟ୍ରାନ୍ସଫର୍ କରିଥାନ୍ତି ଓଟିକୁ ନେଇଥାନ୍ତି